ମୁଁ ମୋର ଜୀବନରେ ଅନେକ ଗୁଡ଼ିଏ କଳାରେ ଅଂଶଗ୍ରହଣ କରିଛି ତନ୍ମମଧ୍ୟରୁ ଗୀତ ଗାଇବା ହେଉଛି ମୋର ଏକ କଳା ଯେଉଁଥିରେ ମୁଁ ଏକ ପ୍ରୋଗ୍ରାମରେ ପ୍ରଥମେ ଗୀତ ଗାଇଥିଲି ସେହି ଜାଗାରେ ମୁଁ ନର୍ଭସ ହୋଇଯାଇଥିଲି ପରେ ମୁଁ ମୋର କଳା'ଟିକୁ ଆଗେଇ ନେଇଥିଲି ଯେଉଁଥିରେ ମୋତେ ମୋର ବାପା ଏବଂ ମୋର ଗୁରୁ ସାହାଯ୍ୟ କରିଥିଲେ ଏଥିରେ ମୋର କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇନଥିଲା ଏହା ପାଇଁ ଏହାଥିଲା ମୋ ପାଇଁ ଏକ ପ୍ରେରଣା ଯେଉଁଥିରେ ମୁଁ ସବୁ କାର୍ଯ୍ୟରେ ବେଶ୍ ଗୁରୁତ୍ଵ ର ସହିତ କାର୍ଯ୍ୟ କରିଥାଏ